ଆମ ଘରେ ପ୍ରାୟତଃ ବିଭିନ୍ନ ପ୍ରକାର ପାନୀୟଜଳ ତିଆରି ହୁଏ ପ୍ରତ୍ୟେକ ଦିନି ଚାହା ହୁଏ ତା ସଙ୍ଗରେ ଲେମ୍ବୁପାଣି ଭୁସିପାଣି ଜୁସ ଶୀତଦିନରେ ସୁପ ହୁଏ ଗେଷ୍ଟ ମାନଙ୍କୁ ଆସିଲେ ଜୁସ ଦିଆ ହୁଏ ଯେ ଖାଲି ପାଣି ବି ଆମେ ପିଅନ୍ତୁ